ମୋର ବଡ଼ ଶକ୍ତି ମୁଁ ନିଜେ ବୋଲି ନିଜକୁ ଭାବେ କାହିଁକିନା ମୋତେ କେହି ସାହାଯ୍ୟ କରିନି ମୋତେ ଏ ଜାଗାରେ ପହଞ୍ଚିବା ପାଇଁ ମୋ ନିଜର ଆତ୍ମବିଶ୍ୱାସ ନିଜର ଦୃଢ଼ ବିଶ୍ୱାସ ପରିଶ୍ରମ ଫଳରେ ମୁଁ ଏ ଜାଗାରେ ପହଞ୍ଚିଛି ତ ମୁଁ ଆଉ କାହାକୁ ସେ ଉପମାରେ ବସାଇବା ପାଇଁ ଚାହୁଁନି ମୁଁ ମୋର ନିଜକୁ ନିଜର ଶକ୍ତି ବୋଲି ଭାବୁଛି ମୁଁ ନିଜର ଦମ୍ଭ ନିଜର ସତ୍ସାହସ ନିଜର ସବୁ ଦୁଃଖ ସୁଖକୁ ସାମ୍ନା କରିବା ପାଇଁ ନିଜେ ହିଁ ଚେଷ୍ଟା କରେ ମୁଁ କେବେ କାହା ସହିତ ସେୟାର୍ କରିବା ପାଇଁ ବି ପସନ୍ଦ କରେ ନାହିଁ କିମ୍ବା ମୋ ଦୁଃଖରେ କେହି ଆସିକି ନିଜେ ଦୁଃଖୀ ହଉ ମୁଁ ସେୟା ଚାହେଁନି ମୁଁ ନିଜର ସବୁ ଅସୁବିଧା ସୁବିଧା ଦୁଃଖକୁ ନିଜେ ହିଁ ସାମ୍ନା କରେ ତେଣୁ ମୁଁ ନିଜେ ହିଁ ନିଜର ଶକ୍ତି ମୁଁ କେବେ ବି ହାର ମାନେ ନାହିଁ କୌଣସି ଜିନିଷରେ ଭାଙ୍ଗି ପଡ଼େ ନାହିଁ ମୁଁ ନିଜକୁ ଯେକୌଣସି ପରିସ୍ଥିତିରେ ବାହାର କରିବାର ସକ୍ଷମତା ରଖିଛି ବୋଲି ମୁଁ ଭାବୁଛି ବା ଆଜି ପର୍ଯ୍ୟନ୍ତ ବାହାର ବି କରି ଆସିଛି ଆଉ ଦୁର୍ବଳତା ମୋର ମୋ ପରିବାର ମୋ ସ୍ୱାମୀ ମୋ ପୁଅ ମୋ ମା' ମୋ ବାପା ଏମାନଙ୍କୁ ଛାଡ଼ି ମୁଁ ବଞ୍ଚି ହିଁ ପାରିବିନି ମୋତେ ଦୁଃଖରେ ତ ନିଜକୁ ମୁଁ ନିଜେ ସମ୍ଭାଳି ନେବି କିନ୍ତୁ ସୁଖ ବେଳେ ମୋ ଆଖି କାହିଁ ଖୋଜେ ମୋ ପରିବାରକୁ ମୋ ସ୍ୱାମୀ ମୋ ପାଖରେ ଥାଆନ୍ତୁ ମୋ ପୁଅ ଥାଉ କାରଣ ମୋର ସବୁଠୁ ବଡ଼ ଦୁର୍ବଳତା ହେଉଛି ମୋ ପରିବାର